ହଁ ଆପଣ ହରି ଭାଇ କହୁଥିଲେ ଯେଉଁ' ଆମ ଗାଁରେ ଯେଉଁ ଟ୍ୟାକ୍ସି ଡ୍ରାଇଭର ହଁ ଆଉ ଆମେ ଟିକେ ବୁଲିବାକୁ ଯାଇଥାନ୍ତୁ ନରାଜ ଆଉ ମୁଁ ସସ୍ମିତା କହୁଥିଲି ଉପରବତ୍ସରୁ ହଁ ମୁଁ ଏଇ ଟିକେ ନରାଜ ବୁଲିବାକୁ ଯାଇଥାନ୍ତୁ ଆଉ କେଉଁ ଦିନ କଣ ଫ୍ରି ଅଛନ୍ତି ମୁଁ ଏଇ ଦୁଇ ତିନି ଦିନ ଭିତରେ ଯାଇଥାନ୍ତି ଟିକିଏ ନରାଜ ଟିକିଏ ବ୍ରିଜ୍ ଦେଖିବୁ ଆଉ ସେଠି ଭଟ୍ଟାରିକା ଯିବୁ ଆଉ କଣ କହିଲ ମନ୍ଦିର କହିଲି ନରାଜ ବ୍ରିଜ୍ ଦେଖିବୁ ଆଉ ଭଟ୍ଟାରିକା ଯିବୁ କେବେ ପଅର ଦିନ ଗଲେ ବି ହେବ ଆପଣ ଫ୍ରି ଅଛନ୍ତି ହଁ ପଅରଦିନ ସକାଳୁ ଯିବା ଆଉ ସକାଳ ଛଅଟାରୁ ଆସିବେ ଭାରି ବାହାରିଥିବି ଯିବା ଆମର ପାଞ୍ଚ ଜଣ ଯିବୁ ନରାଜ ବ୍ରିଜ୍ ଯିବୁ ଭଟ୍ଟାରିକା ଆଉ ଧବଳେଶ୍ୱର ଆଉ ଆସିଲା ବେଳକୁ ବାଟରେ ଇଏ ସିଆଡ଼ୁ ଆସିଲା ବେଳକୁ ଏପଟେ ଟିକେ ପୁରୀ ଦେଖିଦେଇକି ଆସିବା ଆଉ କେତେ ଟଙ୍କା କଣ ନେବେ

ନାଇ କେତେ ଟଙ୍କା ଲାଗିବ ଗୋଟେ ଦିନ ପୁରା

ହଁ ଯାହାବି ହେଲେ କେତେ ଟଙ୍କା ଲାଗିବ

ଆଉ ସେଇଠି ଟିକିଏ ମନ୍ଦିର ଦେଖିବା ହଁ ପଅର ଦିନ ଯିବୁ ଆଠ ତାରିଖ ପଅର ଦିନ ଯିବୁ ସବୁ ଜାଗା ବୁଲିକି ଆସିଲା ବେଳକୁ ଯେତେବେଳେ ହେବ ଆଉ ରାତି ହେଲେ କିଛି ଅସୁବିଧା ନାହିଁ ରାତିକି ଆସିବା ଆଉ ଦେଖିକି ଦିନଯାକ ଦେଖିବା ରାତିକି ଆସିବା ନାଇ ନାଇ ରହିବୁନି ଆମେ ଯାଇକି ଦିନଯାକ ଦେଖିବୁ ପୁଣି ଆସିବୁ ଭାରି ରାତିକୁ ଆଉ ସେଇ ଟାଇମରେ ସବୁ ଜାଗା ଟିକିଏ ଯେମିତି ବୁଲି ହେବ ଟିକିଏ ବୁଲିକି ଆସିବା ଭାରି ଆଉ ହଁ ସେଇ ପାଖରେ ବିରଜା ମନ୍ଦିର ନା ଏତେ ବାଟକୁ ଏତେ ଟା ଜାଗା ଦେଖି ହେବ ଗୋଟେ ଦିନରେ ନରାଜ ପ୍ରଥମେ ଶୁଣ ନରାଜ ଯିବା ତାପରେ ନରାଜ ଗେଟ୍ ଇଏ ବ୍ରିଜ୍ ଦେଖିବା ସେଠି ଯେଉଁ ପାଣି ରହୁଛି ସେଇଟା ଟିକିଏ ଦେଖିବା ସେଇଠି ଟିକିଏ ସମୟ ରହିବା ତାପରେ ଧବଳେଶ୍ୱର ଯିବା ଆଉ ଧବଳେଶ୍ୱର ତ ଏବେ ଡଙ୍ଗାରେ ଯାଉଛନ୍ତି ଡ଼େରି ହେବ ସେଠି ଟିକିଏ ରହିବୁ ଆଉ ଏମିତି ବୁଲାବୁଲି କରିକି ଆସିବା ଆଉ ହଁ ସେ ସେଇ କଥା କହୁଛି ଟାଇମ୍ ହେଲେ ତ ହଁ ଯିବା ଯଦି ବୁଲେଇକି ଦେଖେଇବେ ଏତେ ମନ୍ଦିର ତାହେଲେ ବହୁତ ଭଲ ହଁ ଓ ହଉ ଆଉ ଭାରି ଈଚ୍ଛା ଥିଲା ଟିକିଏ ଆସିଲାବେଳେ ପୁରୀ ଦେଖିବାକୁ ଯେ ସେପଟ ଲାଇନରେ ତ ହେବନି ଏତେ କେଉଁଠି ଟାଇମ୍ ମିଳିବ କଣ କହିଲେ ନାଇ କାର୍ ନା ଆପଣ କାର୍ ଚଲଉଛନ୍ତି ମୁଁ ଜାଣିଛି ସେଇଥିପାଇଁ ଆପଣଙ୍କୁ ଫୋନ୍ କଲି ହଁ ଆଉ ହଁ ପଅରଦିନ ଆସିବେ ଆଉ ମୁଁ ଆଉ କାଲି ଟିକିଏ ପୁଣି ଫୋନ୍ କରିଦେବି ଆଉ ମନ୍ଦିର ସେଠି ଟିକିଏ ସବୁ ମନ୍ଦିର ସବୁ ଜାଗା ଟିକିଏ ଭଲରେ ଦେଖେଇବେ ଆଉ କେଉଁଠି କଣ ଅଛି କଣ ହଉ ରଖୁଛି ହଁ ଓ ହଉ ହଉ ରଖୁଛି